ମୋ ଛୋଟବେଳର ପୁରୁଣା ଫଟୋ ଅଛି ସେ ସେଗୁଡ଼ିକ ଦେଖିଲେ ମୋତେ ବହୁତ ଭଲଲାଗେ ଆଉ ପୁରୁଣା ଫଟୋ ଗୁଡ଼ାକ ମୁଁ ପୁରୁଣା ଫଟୋ ସେଗୁଡ଼ାକ ଧଳା ଆଉ କଳା ଏଇ କିନ୍ତୁ ଏବେ ନୂଆ ଫଟୋ ଗୁଡ଼ିକର ରଙ୍ଗୀନ କରିହେଉଛି ଆଉ ଭଲ ଦେଖାଯାଉଛି ଆଉ ପୁରୁଣା ଫଟୋ ଗୁଡ଼ାକ ହେଲା ମାନେ ଯେମିତି ମଣିଷଟାକୁ ଫଟୋଟା ଉଠା ଉଠାଇବ ସେ ସେମିତି ଥିବ ଆଉ ନୂଆ ଫଟୋ ହେଲେ ନୂଆ କ୍ୟାମେରାରେ ମଣିଷ ନ ମୁଣ୍ଡ କୁଣ୍ଡାଇ ଥିଲେ ବି ତା ମୁଣ୍ଡ କୁଣ୍ଡାଇ ଦେଉଛି ଆଉ ନ ଟିକିଲି ପିନ୍ଧିଥିଲେ ବି ପିନ୍ଧାଇ ଦେଉଛି ଆଉ ମୁହଁକୁ ଫ୍ରେସ୍ କଳା ଲୋକଟାକୁ ପୁରା ସଫା କରିହେଉଛି ତେଣୁ ଆମକୁ ଏ ନୂଆ ହଁ ଲିପିଷ୍ଟିକ୍ ବି ଲଗାଉଛି ଆଉ ଆଇବ୍ରୋ ବି ଲଗାଇ ପାରୁଛି ମଣିଷ ଯେମିତି ଦରକାର ସେମିତି ସେ କରିପାରୁଛି ଆଉ ଆମେ ସାଙ୍ଗେସାଙ୍ଗେ ଯଦି ଆମେ ଯାଇଥିବା ଗୋଟେ ଜାଗାକୁ ନ କିଛି ଇଏ ହେଇଥିଲେ ବି ସେ ମେକ୍ଅପ୍ କରିକିରି ଫଟୋଟାକୁ ଉଠାଇ ଦେଇପାରୁଛି ଆଉ ଆମକୁ ପୁରୁଣା ଫଟୋ ଆମକୁ ପୁରୁଣା ଫଟୋ ଅପେକ୍ଷା ନୂଆ ଫଟୋ ଦେଖିବାକୁ ଭଲ ଲାଗୁଛି ହେଲେ ପୁରୁଣା ଫଟୋ ଆମକୁ ଛୋଟବେଳର କଥା ମନେ ପକାଇଛି କାହିଁକିନା ନୂଆ ଫଟୋରେ ମଣିଷର ଅରଜିନାଲ୍କୁ ଜାଣି ହୁଏନି ତାର ଇଏକୁ ଚେହେରାକୁ ଆଉ ପୁରୁଣା ଫଟୋରେ ସେ ତାକୁ ଅରଜିନାଲ୍ ମୁହଁକୁ ଜଣାପଡ଼େ